ମୋ ପ୍ରିୟ ବାଇକ୍ ହେଲା ଜୁପିଟର୍ ମୋର ବି ଏକ ଜୁପିଟର୍ ବାଇକ୍ ଅଛି ମୋର ସ୍ଵପ୍ନର ବାଇକ୍ ହେଉଛି ଭେସ୍ପା ଫ୍ରି ଚାଲୁଛି ଯଉଟା ପେଟ୍ରୋଲ ନୁହେଁ ପେଟ୍ରୋଲ ବାଇକ୍ ନୁହେଁ ଏବେ ବାହାରିଛି ଦେଢ଼ ଲକ୍ଷେ ଟଙ୍କା ଖଣ୍ଡେ ବୋଧେ ନେଉଛି ବାଇକ୍ ଚଲାଇବା ମାନେ ଆରାମଦାୟକ ବାଇକ୍ ବାଇକ୍ ହେଲା ସେ ଜୁପିଟର୍ ତା'ର ସିଟ୍ଟା ବି ବହୁତ ଚଉଡ଼ା ମାନେ ବସିବାକୁ ବହୁତ କମ୍ଫର୍ଟ ଆଉ ଚଲାଇବା ବି ସହଜ